ଏଇଟା ଆପଣଙ୍କର ହେଲ୍ଥ ଇନ୍ସୁରାନ୍ସ ଟା ଏଇଠି ଆପଣ ମାନେ ଆମ ପାଖରେ ଅଛି ତ ଆପଣ ଏଥିରେ ଯଦି କିଛି ଦୁଇ ଟା ଅଛି ଗୋଟିଏ ଅଛି ଜୀବନ ଜ୍ୟୋତି ଯୋଜନା ଆଉ ଗୋଟିଏ ଜୀବନ ସୁରକ୍ଷା ଯୋଜନା ହ୍ୟାଲୋ ଜୀବନ ଜ୍ୟୋତି ଯୋଜନାରେ ତିନିଶ ଟଙ୍କା ବର୍ଷକୁ ତିନିଶ ତିରିଶ ଟଙ୍କା ବର୍ଷକୁ ଡିପୋଜିଟ୍ କରିବାପାଇଁ ପଡ଼ିବ ଯଦି କାହାର କିଛି ଏକ୍ସିଡ଼େଣ୍ଟ ହେଇଯାଉଛି ଯଦି କିଛି ଇଏ ହେଇଯାଉଛି ତ ତାହେଲେ ଆପଣଙ୍କୁ ଦୁଇ ଲକ୍ଷ ଟଙ୍କା ମିଳିବ ଆପଣ ଯିଏ ନୋମିନୀ ରଖିଥିବେ ତାଙ୍କୁ ଆପଣ ଏଇଠି ଡିପୋଜିଟ୍ କରିବେ ତିନିଶ ତିରିଶ ଟଙ୍କା

ତାପରେ ଯଦି ଆପଣଙ୍କର ମାନେ କାହାର ବି ଏକ୍ସିଡ଼େଣ୍ଟ ହେଇଯାଉଛି କି ଆପଣଙ୍କର ଯଦି କିଛି ହେଲ୍ଥ ପ୍ରୋବ୍ଲେମ ହେଉଛି କି ଆପଣଙ୍କର କିଛି ମାନେ ଖରାପ ଦେହ ହେଇଯାଉଛି ତ ଆପଣ ଯାହାକୁ ନୋମିନୀ ରଖିଥିବେ ତାକୁ ଦୁଇ ଲକ୍ଷ ଟଙ୍କା ମିଳୁଛି ନାଇଁ ଟୋଟାଲୀ ତାଙ୍କୁ ଦୁଇ ଲକ୍ଷ ମିଳିବ ମାନେ ଯେଉଁ ଯାହାକୁ ଆପଣ ନୋମିନୀ ରଖିଥିବେ ନା ନା ଆପଣଙ୍କୁ ଦୁଇ ଲକ୍ଷ ହିଁ ମିଳିବ ଆଉ ଗୋଟେ ଜୀବନ ସୁରକ୍ଷା ଯୋଜନା ଅଛି ବର୍ଷକୁ ବାର ଟଙ୍କା ସେଇଟା ଡିପୋଜିଟ୍ କରିବା ପାଇଁ ପଡ଼ିବ ସେଇଠି ବି ଯଦି ଆପଣଙ୍କର କେବେ କଣ ହେଇଯାଉଛି କି ଯଦି ଆପଣଙ୍କର ଏକ୍ସିଡ଼େଣ୍ଟ ହେଇଯାଉଛି କଣ ବି ତ ଆପଣଙ୍କର ନୋମିନୀଙ୍କୁ ତାଙ୍କୁ ବି ପଇସା ମିଳିବ ହଁ ବର୍ଷକୁ ବାର ଟଙ୍କା ସେଇ ଦୁଇ ଲକ୍ଷ ହିଁ ମିଳୁଛି

ନା ଅଧିକ କିଛି ମିଳୁନି ଦୁଇ ଲକ୍ଷ ହିଁ ମିଳୁଛି ନା ନା ସେମତି କିଛି ମିଳିବନି ଯଦି ଆପଣ ସେତିକି ଟଙ୍କା ଡିପୋଜିଟ୍ କରୁଛନ୍ତି ତାହେଲେ କହିଲି ଆପଣଙ୍କର ହେଲ୍ଥ ପ୍ରୋବ୍ଲେମ ହେଲେ କି ଆପଣଙ୍କର କିଛି ଏକ୍ସିଡ଼େଣ୍ଟ ହେଲା ଆପଣଙ୍କର ନୋମିନୀକୁ ଯାହାକୁ ରଖିଥିବେ ତାଙ୍କୁ ହିଁ ଦୁଇ ଲକ୍ଷ ଟଙ୍କା ମିଳିବ ମାନେ ଆପଣଙ୍କ ଘରବାଲାଙ୍କୁ ହଁ ବର୍ଷକୁ ବର୍ଷ ଡିପୋଜିଟ୍ କରିବେ

ହଉ ଠିକ୍ ଅଛି ରଖୁଛି